ହ୍ୟାଲୋ ସ୍ଵର୍ଣ୍ଣଲତା ଫଟୋଗ୍ରାଫର କହୁଛନ୍ତି କି ଆଉ ମୋର ନାତୁଣୀର ବ୍ରତଘର ଅଛି ପନ୍ଦର ତାରିଖରେ ଟିକେ ଫଟୋ ଉଠେଇବା ପାଇଁ ଆସିବେ କି ପନ୍ଦର ତାରିଖରେ ନାଇଁ ଆଜ୍ଞା ମୁଁ ତମକୁ ସବୁ ପଇସା ଏକା ବେଳକେ ଦେଇଦେବି ଏଇ ରାତି ନଅଟା ରେ ଆସିବେ ଆଉ ସନ୍ଧ୍ୟା ପାଞ୍ଚଟା ରେ ଆସିବେ ନଅଟା ଦଶଟା ଆସିଯିବେ ଏଇ ସବୁ ଫଟୋ ଉଠିବ ଫ୍ୟାମିଲି ଫଟୋ ଉଠିବ କେକ୍ ଫେକ୍ କଟା ହେବ ଆଉ ଟିକେ ହେଟା ଭିଡ଼ିଓ କଲ ହେବ ଆଉ କ୍ୟାମେରା ନେଇକି ଯିବେ ଦୁଇଟା ଏଇନେ ଆଉ ବଡ଼ କ୍ୟାମେରା ଆଣିବେ ଡିଏସଏଲଆର୍ କ୍ୟାମେରା ଆଣିବେ ଛତା ଆଣିବେ ଫଟୋ ଉଠିବ ଫ୍ୟାମିଲି ଫଟୋ ଉଠିବ ଆଉ ସବୁ ଅଡ଼ିଏନ୍ସ ମାନଙ୍କର ଫଟୋ ଉଠିବ ଗେଷ୍ଟ ମାନଙ୍କର ଫଟୋ ଉଠିବ ପାଞ୍ଚଶହ ଫଟୋ ଉଠିବ ଆଉ ଆପଣ କେତେ ଟଙ୍କା ନେବେ ମୁଁ ଗାଡ଼ି ପଠେଇଦେବି ଆପଣ ଆସିବେ ହେରି ଆଉ ହଁ ଏଥିରେ ସବୁ କେକ୍ ଫେକ୍ ଖାଇବେ ଫିଷ୍ଟ ହୋଇଛି ଭୋଜି ହୋଇଛି ଆପଣ ଆସନ୍ତୁ ଜଲ୍ଦି ସାତଟା ବେଳେ ଆଉ ପିଲା ଦୁଇଟା ବି ଆସିବେ ଆ ହଉ ମେନେଜ୍ କରିଦେବା ହଁ ମେନେଜ୍ କରିଦେବା ହଉ ଆସନ୍ତୁ ଆଗୁଆ ଆଡ଼ଭାନ୍ସ ଦେଇଦେବି କି ଗାଡ଼ି କରିକି ଆସିବେ ହେରି ମୁଁ କାଇଁ ଆଉ ଗାଡ଼ି ପଠେଇବି ଆପଣ କେତେ ଆଡ଼ଭାନ୍ସ ଦେବି ଫୋନ ପେ ନେବ ଫୋନ ପେ ଦେବି ପଇସା ଛାଡ଼ି ଦେଉଛି ଆଗ ଆପଣ ଆସନ୍ତୁ ଗାଡ଼ି କରିକି ଆଚ୍ଛା ହଉ ରଖୁଛି ଆଜ୍ଞା ଆପଣ ପନ୍ଦର ତାରିଖ ଦିନ ସାତଟା ବେଳକୁ ଏଠିକି ଆସିବେ ଭୁଲିବେନି ଏ ତାରିଖ ମନେ ରଖିଥିବେ ଏବେ ରଖୁଛି ଆଜ୍ଞା ଆଜ୍ଞା